ହଁ ମୁଁ ଜଳଖିଆରେ ରୁଟି ଆଉ ଆଳୁ ପତ୍ରକୋବି ଭଜା କହିବାକୁ ଚାହିଁବି ଆଁ ଯେମିତି ରୁଟି ପ୍ରଥମେ ଆମେ କିଛି ଅଟା କିମ୍ବା ମଇଦାକୁ କିଛି ଆଁ ଲୁଣ ସ୍ଵାଦ ଅନୁସାରେ ଲୁଣ ପକେଇବା ତାକୁ କିଛି ମିଶେଇ ସରିଲା ପରେ ସେଥିରେ କିଛି ମାତ୍ରାରେ ପାଣିଦେଇ ଧୀରେଧୀରେ ମାନେ ତାକୁ ଚକଟିବା ଠିକ୍ସେ ଚକଟି ସାରିଲାପରେ ପ୍ରାୟତଃ ପାଞ୍ଚରୁ ଦଶ ମିନିଟ୍ ଚକଟିବା ପରେ ସେଇଟା ତାକୁ କିଛି ସମୟ ଗୁଳା କରି ରଖିଦେବା ରଖିଦେଇ ତାପରେ ଗୋଲା କରିକି ଆପଣ କରି ବି ପାରିବେ ସେତେବେଳେ ତାପରେ ତାକୁ ଅଟା ବା ମଇଦା ସାହାଯ୍ୟରେ ତାକୁ ବେଲିବା ବେଲିକି ତାୱା ସାହାଯ୍ୟରେ ତାକୁ ରୁଟିଟାକୁ ପ୍ରସ୍ତୁତ କରିବା ତାପରେ ପତ୍ରକୋବି ଭଜା ଆଉ ଆଳୁ ରହିଲା ଆଳୁ ଆଉ ପତ୍ରକୋବି ଭଜାକୁ ପତଳା ପତଳା କରି କାଟିଦେବା ଯେମିତି ଆପଣ ଚାହିଁବେ ସେମିତି କାଟିପାରିବେ କାଟିସାରିଲା ପରେ ତାକୁ ଭଲରେ ପାଣିରେ ଧୋଇଦେବା ଧୋଇଦେବା ପରେ ଆଁ କରେଇରେ କିଛି ତେଲ ତାପରେ ଫୁଟଣ ଆପଣ ଚାହିଁଲେ ପକେଇବେ ଫୁଟଣ ପକେଇବା ପିଆଜ ପକେଇବା ତାକୁ କିଛି ସମୟ ଭାଜିବା ପିଆଜ ଟିକେ ଭାଜି ହେଇସାରିଲା ପରେ ସେ ଯେଉଁ ଆଳୁ ପତ୍ରକୋବି ପକେଇ ଦେଇକି ଭାଜିଦେବା ଭାଜିକି ସେ ଟିକେ ଗୋଳେଇ ଦେବା ଗୋଳେଇକି ତାପରେ ଲୁଣ ହଳଦୀ ପକେଇବା ଲୁଣ ହଳଦୀ ପକେଇ ଗୋଳେଇଦେବା ଗୋଳେଇଦେଇ ଢାକୁଣି ସାହାଯ୍ୟରେ ତାକୁ ଘୋଡ଼େଇଦେବା ମଝିରେ ମଝିରେ ଆମେ କମ୍ ଟିକେ ଜାଳ ଦେଇ ସେଟା ବସେଇବା ଯାହାଦ୍ଵାରାକି ସେ ସିଝିବ ଆଉ କରେଇରେ କିଛି ଲାଗିବନି କରେଇ ତତେଇବା ତାପରେ ତାହାକୁ କ'ଣ କରିବା ତାକୁ ମଝିରେ ମଝିରେ ଏପଟସେପଟ କରି ଆମେ ତାକୁ ଡାଙ୍ଗଉ ଥିବା ଡାଙ୍ଗେଇ ସାରିଲାପରେ ତାପରେ କ'ଣ ନା ଧୀରେଧୀରେ ସେଟା ସିଝିବା ଆରମ୍ଭ କରିବ ସିଝି ସାରିଲାପରେ ପୁରା ମାତ୍ରାରେ ଆପଣ ଦେଖିବେ ସିଝି ସାରିଲାପରେ ସେଥିରେ କିଛି ଲଙ୍କାଗୁଣ୍ଡ ପକେଇବା ଯଦି ଆପଣ ଚାହିଁବେ ଲଙ୍କାଗୁଣ୍ଡ ପକେଇପାରିବେ ନହେଲେ ନାହିଁ ପକେଇକି ତାକୁ ବାହାର କରିଦେବା ସେଥିରେ ପ୍ରସ୍ତୁତ ହେଇଗଲା ରୁଟି ଆଉ ପତ୍ରକୋବି ଭଜା